ମୁଁ କୃଷିିକାର୍ଯ୍ୟ କରିବା ପୂର୍ବରେ ବା କିଛି ରୋପଣ କରିବା ପୂର୍ବରେ ମୁଁ ସର୍ବପ୍ରଥମେ ଦେଖିବି ଯେ ସେଠାର ମାଟି କେମିତି ଅଛି ବା ମୃତ୍ତିକା କେମିତି ଅଛି ସେଠାରେ ଆଖପାଖରେ ପାନି ଅଛି କି ନାହିଁ ଏବଂ ପରିବେଶ କେମିତି ଅଛି କାରଣ କାରଣ ଫସଲ ଉତ୍ପାଦନ କରିବା ପାଇଁ ଜଳ ଅତ୍ୟନ୍ତ ଆବଶ୍ୟକ ପଡ଼ିଥାଏ ଏବଂ ମ ଏବଂ ଆକାଶ ବା ପରିବେଶ ପରିବେଶ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପଡ଼ିଥାଏ ଯେପରି ମୁଁ କିଛି ଦିନ ଆଗରେ ବା ବର୍ଷା ଋତୁରେ ମୁଁ ଆମ ଜମିରେ ଚା ଧାନ ରୋପଣ କରିଥିଲି ଏବଂ ସେଠାରେ ସେ ସେତେବେଲେ ବର୍ଷା ମଧ୍ୟ ଅଧିକ ଝଡ଼ ବା କମ୍ ନଥିଲା ଭଲ ଭାବରେ ବର୍ଷା ହୋଇଥିଲା ଓ ଆମ ଜମିର ଫସଲ ଅତ୍ୟନ୍ତ ଭଲ ହୋଇଥିଲା କେତେକ ଲୋକ ଅଛନ୍ତି ଯେ ଫସଲ ଭଲ କରିବା ପାଇଁ ରାସାୟନିକ ବା କୀଟନାଶକ କୀଟନାଶକ ମାଟିକୁ ପକଉଛନ୍ତି ବା ଜମିରେ ପକଉଚନ୍ତି ତାହା ଦ୍ୱାରା କୀଟନାଶକ ପକେଇବା ଦ୍ୱାରା ଜମିର ଉର୍ବରତା ନଷ୍ଟ ହୋଇଥାଏ ଓ ଫଲ ଅଧିକ ହେଲେ ମଧ୍ୟ ସେହି ଫଲ ଖାଇବା ଦ୍ୱାରା ଆମେ ବିଭିନ୍ନ ରୋଗରେ ପଡ଼ିଥାଉ ଏନୁ ଫସଲର ପ୍ରକୃତି ଅତ୍ୟନ୍ତ ଖରାପ ହୋଇଥାଏ